ସବୁଠି ସବୁଠି ଐତିହାସିକ ସାଂସ୍କୃତିକ ଜିନିଷ ରହିଛି ଆମ ଓଡ଼ିଶାରେ ପୁରୀ ମନ୍ଦିର ସବୁଠାରୁ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ସେଠୁ ବହୁତ ଲୋକ ବି ଆସନ୍ତି ବୁଲିବାକୁ ବାହାର ଦେଶରୁ ଆସନ୍ତି ଆମର ଓଡ଼ିଶା ଲୋକ ବି ଯାଆନ୍ତି ବାହାର ଦେଶରୁ ଆସନ୍ତି ଲୋକ ସେହିପରି ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ସବୁଠୁ ପ୍ରସିଦ୍ଧ ଶିବ ମନ୍ଦିର କୋଣାର୍କ ମନ୍ଦିର ପୁରୀର ସେ ବି ପ୍ରସିଦ୍ଧ ଆଉ ଆମର ଅଛି ସେଠି ଖଣ୍ଡଗିରି ଉଦୟଗିରି ପୁରୁଣା ତୀର୍ଥଯାତ୍ରା ପାଇଁ ବି ପୁରୀ ମନ୍ଦିର ଆମର ପ୍ରସିଦ୍ଧ